ଏବେ ପିଲାମାନେ ବେଶୀ ଇଂରାଜୀ ସ୍କୁଲରେ ପଢ଼ିବା ପାଇଁ ବେଶୀ ଆଗ୍ରହ ହେଉଛନ୍ତି ଯେଉଁଟା କି ଆମେ ତାଙ୍କ ବାପା ମାଆ ଙ୍କୁ କହିବା ଦରକାର କି ଯଦି ପିଲାମାନଙ୍କୁ ବେଶୀ ଇଂରାଜୀ ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ାଇବେ ତାହେଲେ ପିଲାମାନେ ବି ବହୁତ ଇଂରାଜୀ ଶିଖିବେ ସେଥି ପାଇଁ ସେମାନଙ୍କୁ ବି ପ୍ରୋତ୍ସାହିତ କରିବା ଦରକାର କି ସେମାନେ ବି ତାଙ୍କ ପିଲାଙ୍କୁ ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼ାନ୍ତୁ ଯେଉଁଦ୍ୱାରା କି ପିଲା ଇଂରାଜୀ ବି ବେଶୀ କହିବନି ଆଉ ଓଡ଼ିଆ ବି ଶିଖିବ ତ ଏବେ ସମସ୍ତେ ଯେହେତୁ ଇଂରାଜୀ ସମସ୍ତେ କହୁଛନ୍ତି ସେଥିପାଇଁ ଆମେ ସମସ୍ତଙ୍କୁ ବି କହିବା ଦରକାର କି ଓଡ଼ିଆ ଭାଷାରେ ବି ଟିକେ କଥା ହୁଅନ୍ତୁ ଯେଉଁ ଦ୍ୱାରା କି ଓଡ଼ିଆ ଟା ବି ଲୋପ ପାଇବନି କାହିଁକି ନା ଯଦି ସମସ୍ତେ ଇଂରାଜୀରେ ହିଁ କଥା ହେବେ ତାହେଲେ ଓଡ଼ିଆ ଭାଷା ଆଉ କିଛି ରହିବନି ସେଇଟା ମୋ' ଭାବନା ରେ ଆସେ